ନାଚ ବାଦୀ ପାଲାରେ ବି ନାଚ ହୁଏ ନାଚ ବାଲା ବି ନାଟ କଲାବେଳେ ବି ନାଚ ହୁଏ ଯେମିତି ଫଙ୍କଶନ୍ ଗଲେ ବି ନାଚନ୍ତି ଏମିତିକି ଗୀତ ଗାଇ ନାଚ କରି ବହୁତ ମନକୁ ଖୁସି ଦିଏ ସ୍କୁଲ୍ ମାନଙ୍କରେ ହୁଏ କଲେଜ ମାନଙ୍କରେ ବି ହୁଏ ବହୁତ ସେ ନାଚ ଯାତ୍ରା ମାନଙ୍କରେ ବି ନାଚ ହୁଏ ଏମିତି ବହୁତ ମନକୁ ଖୁସି ଦିଏ